ଲୋକ ତ ଆଉ ଜନ୍ମରୁ ପହଁରିବା ଶିଖିନଥାନ୍ତି ନା ତେଣୁ ପହଁରିବା ଶିଖିଲେ ହିଁ ଆସ୍ତେ ଆସ୍ତେ ଶିଖିବ ଆଉ ଯେତେବେଳେ ପହଁରିବାକୁ ଯାଉଛ ଆଗେ ସେ ଯେଉଁ ପୋଖରୀରେ ପହଁରିବ ତ ସେ ସେ ପୋଖରୀର ଆଗେ ଗଭୀରତା ଦେଖିବ ଓ ପୋଖରୀର ଦେଖିବ ଯେମିତି ପୋଖରୀର ଅଧିକ ପାଣି ଥିଲେ ବୁଡ଼ିଯିବାର ସମ୍ଭାବତା ବହୁତ ଅଛି ତେଣୁ କରି ଦେଖିକି ପହଁରିବ ପହଁରିବା ଫାଷ୍ଟ୍ ଶିଖିଲେ ତ ଯାହାହେନେ ବୁଡ଼ିବାର ସମ୍ଭାବତା ବହୁତ ଅଛି ଆଉ ତେଣୁ କରି ଯେତେବେଳେ ପହଁରିବାକୁ ଯାଉଛ ସାଙ୍ଗରେ ଟ୍ୟୁ ଟାୟାର୍ ଆଉ ଯିଏ ପହଁରା ଶିଖିଛି ସେ ଜଣେ ଲୋକକୁ ନେଇକି ଯାଇଥିବେ ତା'ପରେ ଆପଣ ପହଁରିବାକୁ ଯିବେ ଆପଣ ଗଡ଼ିଆରେ ଖୋଲା ପଡ଼ିଆରେ ଯେତେବେଳେ ପହଁରିବାକୁ ଯାଇଥିବେ ଯଦି କେହି ନଥିବେ ତା'ପରେ ଧର ଯେଉଁ ଆପଣ ସେଇଠି ପହଁରି ପହଁରା ନ ଶିଖିଥିବେ ଆଉ ଯଦି ପଡ଼ିଯିବେ ସେତେବେଳେ ଆପଣ ବୁଡ଼ି ଯାଇପାରନ୍ତି ମଧ୍ୟ ତେଣୁ କରି ଯେତେବେଳେ ବି ପହଁରି ଶିଖିବାକୁ ଯାଉଛନ୍ତି ପ୍ରଥମେ ଟ୍ୟୁ ଟାୟାର୍ ଦ୍ୱାରା ପହଁରିବାପାଇଁ ଚେଷ୍ଟା କରନ୍ତୁ ଆଉ ତା'ପରେ ତା ସହିତ ଯିଏ ପହଁରା ଶିଖିଛି ତାଙ୍କୁ ବି ଧରିକି ଆସିଥାନ୍ତୁ ସାଙ୍ଗରେ